ହ୍ୟାଲୋ ମା' ମଙ୍ଗଳା ରେଷ୍ଟୁରାଣ୍ଟରୁ କହୁଛନ୍ତି ହଁ ଆପଣଙ୍କର ଦୋକାନ କେତେ ପର୍ଯ୍ୟନ୍ତ ଖୋଲା ରହୁଛି ଆପଣ ନୂଆଗାଁକୁ ଡେଲିଭରି ଦେଇପାରିବେ ଆପଣଙ୍କର କେତେ ପଇସା ପଡ଼ିବ ଭାତ ଡାଲି ଭଜା ମାଛ ଆପଣଙ୍କ ପିଲା ଆଣିକି ଦେବ ସେହିଥିରେ ସେ ପଇସା ଆଡ଼ ହେବ ନା ଅଲଗା